ହଁ ମୁଁ ଓଡ଼ିଆରୁ ଅନ୍ୟ ଭାଷାକୁ କିମ୍ବା ଅନ୍ୟ ଭାଷାରୁ ଓଡ଼ିଆକୁ କିଛି ଅନୁବାଦ କରିଛି ଏବେ ଆମର ଡିକ୍ସନାରୀ ବାହାରିକି ବହୁତ ସୁବିଧା ହେଉଛି ଆମେ ଏବେ ଓଡ଼ିଆରୁ ଅନ୍ୟ ଭାଷାକୁ ଟ୍ରାନ୍ସଲେସନ୍ କରିପାରୁଛୁ ଓ ଅନ୍ୟ ଭାଷାରୁ ଓଡ଼ିଆକୁ ଟ୍ରାନ୍ସଲେସନ୍ କରିପାରୁଛୁ ଅନୁବାଦ କରିପାରୁଛୁ ଏବେ ଆମର ବହୁତ ସୁବିଧା ହେଇଯାଇଛି ଆମେ ଅଲଗା ଦେଶକୁ ଯାଇକି ବହୁତ ଅସୁବିଧାର ସମ୍ମୁଖୀନ ହେଉଛି ଭାଷାକୁ ନେଇକି

ଏବେ ଡିକ୍ସନାରୀ କି ଅନ୍ୟ କୌଣସି ଆପ୍ ଭାରିକି ଆମର ବହୁତ ସୁବିଧା ହେଉଛି ଓଡ଼ିଆ ଭାଷାରୁ ଇଂଲିଶ୍ ଭାଷା ହେଉଛି ହିନ୍ଦୀ ଭାଷାରୁ ଓଡ଼ିଆ ଭାଷା ହେଉଛି ସବୁ ଭାଷାରୁ ଅନ୍ୟାନ୍ୟ ଭାଷାରୁ ସବୁ ଭାଷା ଅନୁବାଦ ଭାଷା ଅନୁବାଦ କରିପାରୁଛନ୍ତି ଏବେ ଆମେ ଏବେ ଏହି ଭାଷାକୁ କିମ୍ବା ଅନ୍ୟ ଭାଷାରୁ ଓଡ଼ିଆକୁ କିଛି ଅନୁବାଦ କରିପାରୁଛୁ ମତେ ବହୁତ ସୁବିଧା ହେଇପାରୁଛି ଏହି ଅନୁବାଦ କରି